କିଏ କହୁଥିଲେ ଆଜ୍ଞା କହୁନାହାଁନ୍ତି କ'ଣ ସିଲେଇ କରିବେ କହୁନାହାଁନ୍ତି

ହଁ

ଲଟକନ୍ ବି ତ ସେମିତି ହେଲେ ତିନିଶହ ପଚାଶ ଟଙ୍କା ଅଧିକ ଆସିବ

ହଁ ଆଜ୍ଞା ଲାଗୁଛି

ଆପଣ କ'ଣ ତିଆରି କରିବେ କହୁନାହାଁନ୍ତି

ହଁ ଆଉ କେଉଁ କଲରର କପଡ଼ା ଆଣିବି

ଆପଣଙ୍କ ପସନ୍ଦର କହିଲେ ଭଲ ହେବ

ହଉ ଠିକ୍ ଅଛି ହଉ ରଖୁଛି